ହ୍ୟାଲୋ ସରିତା ରେଷ୍ଟୁରେଣ୍ଟରୁ କହୁଛନ୍ତି ତ ଆପଣଙ୍କର ଅର୍ଡ଼ର ଦେବାକୁ ଆସିଥିବା ଡେଲିଭରି ବ୍ୟକ୍ତି ଜଣେ ମୋ ସହ ଅଯୁକ୍ତିଯୁକ୍ତ ବ୍ୟବହାର କଲେ ଏବଂ ଓ ମୋ' ମୋ' ସହ ବ୍ୟବହାର ସଠିକ କଲେ ନାହିଁ ତ ମୁଁ ଚାଁହୁଛି ଯେ ଆପଣ ଆଉ ଅଲଗା ବ୍ୟକ୍ତି ପାଖକୁ ଡେଲିଭରି କଲା ସମୟରେ ଯେଉଁ ବ୍ୟକ୍ତିକୁ ପଠାଉଛନ୍ତି ସେ ଡେଲିଭରି ବୟଙ୍କୁ ସଠିକ ବ୍ୟବହାର ଶିଖାଇ ପଠାନ୍ତୁ